ହେଲୋ ନମସ୍କାର କିଏ କହୁଛନ୍ତି ଭାଇ ହଁ ଆଜ୍ଞା ନମସ୍କାର ହଁ ଭଲ ଅଛି ଆପଣ ବୋଲି ମୁଁ ଜାଣିପାରି ନଥିଲି ହେଲେ ବୋଲିକରି ହାଁ ସେଇ ଇଣ୍ଟରଭ୍ୟୁରେ କ'ଣ ଆମର ହୋଟେଲରେ କ'ଣ କାମ ଅଛି କି ବ୍ୟବସାୟୀମାନେ ଆମର ହୋଟେଲ ତ ଏକ ନମ୍ବର ଅଛି ବାକି ଏବେ ତ ସେ ପାଖାପାଖି ଦୁଇ ତିନିଟା ହୋଟେଲ ଦେଲେଣି କିନ୍ତୁ ଆସୁଛନ୍ତି ଲୋକ ବୁଝିପାରିଲେ କି ନାହିଁ ଡେଲି ମାର୍କେଟରେ ସେଇ ସେମ୍ ରେଟ୍ ଯେ ଟିକେ ରହୁଛି ଖାଇବା ଜାଗାରେ ଯୋଉଠି ବୁଝିପାରିଲ କି ନାହିଁ ହଁ ଆମର ଇଏରେ ସବୁ ଅଛି ବାକି ମୋତେ ଇଏ ଠିକ୍ ସମୟରେ ଫୋନ କରିଲ ମୋତେ ଟିକେ ଦୁଇଟା ଭଲ ରୋଷେଇଆ ଦରକାର ଅଛି ବୁଝିପାରିଲେ କି ନହିଁ ତାଙ୍କେ ଟିକେ ପଢ଼ାପଢ଼ି ବି କରିଥିବାର ଅଛି ଗୋଟେ ଟେନ୍ଥରୁ ପ୍ଲସ ଟୁ ଯାଏଁ ପଢ଼ିଥିବାର ଅଛି ସେଥିପାଇଁ ଆପଣ ଟିକେ ପେପରରେ କ'ଣ ସାର୍ଥକ ଇଏରେ ବାହାର କରୁଥିଲେ ଭଲ ହୋଇଥାନ୍ତା ବୋଲିଥିଲି ଆମକୁ ବୋଲେ ରୋଷେଇଆ ଦୁଇଟା ଦରକାର ବୁଝିପାରିଲେ ମୁଇଁ ଟିକେ ଏଇ ହୋଟେଲକୁ ବଡ଼ କରେଇବି ବୋଲିକିରି ଖୋଜୁଚିତ ସେଇଟା ନିଯୁକ୍ତି ହଁ ହଁ ସେଇଟା ଆଗେ କହୁଛି ଆ ଆପଣ ତ ସେଇଟା ଜାଣିଥିବେ କେମିତି କରିବ ବାହାର କଲେ ପିଲାମାନେ ବି ଆସିବେ ଆ ସେଇଟା ପାଇଁ ଆପଣ ଠିକ୍ ସମୟରେ ହିଁ ଫୋନ କରିଲେ ମୋତେ ଆଉ କ୍ଵାଲିଫିକେସନ ମାନେ ନାଇନ୍ଥ ପାସରୁ ଟେନ୍ଥ୍ କ୍ଲାସ ପ୍ଲସ୍ ଟୁ ଯୋଉଟା ବି ହେଲେ ହେବ ମାନେ ଟିକେ ହେଲେ ଆଜି ଯଦି ତୁମେ ବାହାର କରିଦେଲ ସେଇଟା କେତେ ଦିନ ଭିତରେ ସେଇଟା ଇଏ ହୋଇଯିବ ସାର୍ ଅ ହ ହେଲେ ତାର ଖର୍ଚ୍ଚ ପାଇଁ ଆପଣ କେତେ ନେଉଛନ୍ତି ସାର୍ ବାହାର କରିବା ପାଇଁ ତିରିଶ ହଜାର ଏତେ କ'ଣ ନେଉଛନ୍ତି ସାର୍ ନାଇଁ ସେମିତି କିଛି ନାଇଁ ଯେ ବାକି ମୁଁ କ'ଣ କହୁଥିଲି ମାନେ ମୋ ପାଖରେ ତ ଏତେ ପଇସା ନାଇଁ ଟିକେ କମ୍ ଦେଇଥିବି ନାଇଁ ଏବର କଥା ଆଜିର କଥା କହୁଛିି ହେଲେ ଫାଷ୍ଟ ରେଜିଷ୍ଟ୍ରେସନ ପାଇଁ ତ କ'ଣ ଆପଣ ନେଉଛନ୍ତି କେମିତି ସାର୍

ହଁ ନାଇଁ ନାଇଁ ପରେ ଆଉ ମୋର ଫଟା ଫଟୋ ନେଇକିରି ଆଉ କିଛି ପରେ ଭାଇରାଲ୍ ହଁ ସେଟା ତ ଅନ୍ୟ କିଛି ବାହାର କଲେ ଆମକୁ ଅସୁବିଧା କି ନାହିଁ

ଠିକ୍ ଅଛି ଆଜ୍ଞା ହଉ ହଁ